ନମସ୍କାର ଆପଣ ବଳରାମ ସାହୁ କହୁଛନ୍ତି କି ମୁଁ ଅଙ୍କିତା ସାହୁ କହୁଛି

ହଁ ମୋ ପଡ଼ୋଶୀ ଲୋକ ମୋତେ ହଇରାଣ କରୁଛନ୍ତି

ବଡ଼ ହଇରାଣ ହେଇ ଯାଉଛୁ ଆମେ କ'ଣ ଶୁଆଇ ବି ଦେଉନାହାଁନ୍ତି କ'ଣ କରିବା କୁହନ୍ତୁ ଗାଁର ପାଣି ପବନ ବନ୍ଦ କରି ଦେଇଛନ୍ତି

ନ ହେଲେ କେମିତି ହେବ